ଆମେ ଯେଉଁ କ୍ରିକେଟ୍ ଖେଳି ଯେଉଁ କରୁଛୁ ଯେ ଇଣ୍ଡିଆର ନାମ ରୋସନ କରୁଛୁ ବହୁତ ଉପରକୁ ଯାଏ ଖେଳରେ ବହୁତ ବହୁତ ନାମ ହୁଏ ନିଜକୁ ବହୁତ ବଡ଼ ମନୁଷ୍ୟ ହୁଏ ବହୁତ ଲୋକ ହୁଏ ସେ ଖେଳରେ ବହୁତ ମଜା ଆସେ କ୍ରିକେଟ୍ ଖେଳରେ ବହୁତ ନାଁ ହୁଏ ବହୁତ ଉପରକୁ ଯାଏ ଆଉ ଖରାପ ବି ହୁଏ ସେଇଠୁକୁ ଯେ ଖେଳି ନ ପରେ ତା'ର କିଛି ଲାଭ ନାହିଁ